ଆମ ଅଞ୍ଚଳର ବିଧାୟକ ଯିଏ ଅଛନ୍ ତାଙ୍କର୍ ନା ହେଉଛି ଦେବେଶ୍ ଆଚାର୍ଯ୍ୟ ଆରୁ ସରପଞ ଭୀମ ଭୋଇ ସେମାନେ ବହୁତ୍ ଭଲ୍ ଯେ ଆମେ ତାଙ୍କ ପାଖେ ନ ଗଲେ ବି ସରପଞ୍ଚ ଆଜ୍ଞା ଆସନ୍ ଆରୁ ଆମର୍ ଗାଁ ପଡ଼ାନୁ ପଚରା ପଚାରି କରି କରି ଯାଇଛନ୍ କେମ୍ତା ଠିକ୍ ହେଲା ନ ହେଲା କିନ୍ କାହାର୍ ଘର ହେଲା ନ ହେଲା କାହାର ବନିଲା ନ ବନିଲା ଏଇ ସବୁ ଜିନିଷନ୍ ଆଉ ବିଧାୟକ ଆଜ୍ଞା ବି ଆସନ୍ ଏନ୍ତା କେବେ କେନ୍ତା ବି ଆମେ ଘିରି ଥୁଁ ତାକୁ କମ୍ପ୍ଲେନ୍ କଲେ ଆଜି ଆଜ୍ଞା ଆମର୍ ଏଇଟା ଦରକାର କି ସେଇଟା ଦରକାର୍ ଆମର୍ ବନ୍ଧ ଘାଟ ସଫା କରା ହେଇଛି କି ରୋଡ଼ ରାସ୍ତା ସଫା କରୁଛି କିନ୍ ଷ୍ଟ୍ରିଟ୍ ଲାଇଟ୍ ନ ହେଲା ସେଟା ବି ତାଙ୍କେ ଏଇଟା କର୍ସୁଁ ସରପଞ୍ଚ ଆଜ୍ଞା ବି ଆସନ୍ ସେଟା ଦେ ଦେଖାଯିବ ସନ୍ ଷ୍ଟ୍ରିଟ୍ ଲାଇଟ୍ମାନ ଜଳୁଛି ଗାଁ ଗନ୍ ଆଉ ଏ ବନ୍ ବନାରେ ବି ବହୁତ୍ ସାଫ୍ ସୁତରା ଚାଲୁଛେ ଆଗରୁ ଯେନ୍ତା ଝାଡ଼ାଫାଡ଼ା ବସୁଥିଲେ ଇୟାଡ଼େ ସିୟାଡ଼େ ପାଇଖାନା କାଣ କାଣ ବନା ହେଇଛି ଆଉ ସେଥିରେ ଆଉ କିଏ ହେନ୍ତା ବି ରାସ୍ତାଘାଟ୍କେ ନାଇଁ ଯିବାର ଗାଁନୁ ବି ସମ୍ମୁଖୀନ ପରେ ପାଇଖାନାମାନେ ହେଇ ସାରିଛି ଗାଁରୁ ଆଜ୍ଞା କର୍ ସହଯୋଗଟେ ତାଙ୍କର ଆର୍ଶିବାଦ ନ ହୋଇଲେ ଚଲେ ହେନ୍ତା କିଛି ନ ହଏ ଆଉ ବହୁତ୍ ଭଲ ଗାଁଟା ଡେଭ୍ଲପ୍ ହେଇଯାଉଛି